ଆମର୍ ଓଡ଼ିଶାର ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ୍ କିମ୍ବା ଅ ପର୍ବଗୁଡ଼ିକ ବହୁତ୍ ଗୁଡ଼ା ଅଛି ସେ ଭିତରୁ ଗୁଟେ ଆମର୍ ଦୁର୍ଗା ପୂଜା ଛତର୍ ଯାତ୍ରା ରଥଯାତ୍ରା ସରସ୍ୱତୀ ପୂଜା ଆମ୍ ବହୁତ୍ ଭଲ୍ସେ ସେଟାକେ ମାନିଥିସୁଁ ତ ଆମର୍ ଗାଁରେ ବି ହେସି ଦୁର୍ଗାପୂଜା ଆମ୍ ଭଲ୍ସେ ମାନିଥିସୁଁ ବହୁତ୍ ଉଁ ବଡ଼ ଭଣ୍ଡାର୍ଟେ ବସିଥିସି ଆଉ ଆମର୍ ସ୍କୁଲ୍ମାନ୍କେ ସରସ୍ୱତୀ ପୂଜା ଗଣେଶ ପୂଜା ବହୁତ୍ ଭଲ୍ସେ ମାନିଥିସନ୍ ଆଉ ଆମର୍ କଳାହାଣ୍ଡିରେ ଭବାନୀପାଟ୍ଣାରେ ଛତର୍ ଯାତ୍ରା ବହୁତ୍ ଭଲ୍ସେ କରାଯାଏସି ବହୁତ୍ ଉଁ ବାହାର୍ ବାହାର୍ ଦେଶର୍ ଲୋକ୍ ବି ଦେଖି ଆଏସନ୍ ଆମର୍ କଳାହାଣ୍ଡିକେ ଆମର୍ ଛତର୍ ଯାତ୍ରା ସେନେ ମାଁ ମାଣିକେଶ୍ଵରୀଙ୍କ ପୂଜା ହେସି ସେନେ ତ କାଣାନୁ ବଳି ଦେସନ୍ ଆରୁ ଆମର୍ ଅ ମାଁ ବହୁତ୍ ଉଁ ସବୁ ଆଡ଼େ ପ୍ରଚାର୍ ଆମର୍ ମାଁକେ ସବୁ ଲୋକ୍ ମାନସନ୍ ଆମେ ବି ମାନ୍ସୁ ଆମର୍ ମାଁକେ ଆଉ ଆମର୍ ଗାଁରେ ବାକି ସବୁ ଜାଗାନେ ବି ଛତର୍ ଯାତ୍ରା ବହୁତ୍ ଫେମସ୍ ଆମର୍ କଳାହାଣ୍ଡିର ମୁଖ୍ୟ ମୁଖ୍ୟ ପର୍ବ ଆଉ ଛତର୍ ଯାତ୍ରା ଯେନ୍ତାକି ଭବାନୀପାଟ୍ଣାନେ ହେସି ଆଉ ସବୁ ସବୁଆଡ଼େ ଜଣାକି ଆମର୍ ଗାଁରେ ବଲେ ଆମର୍ କଳାହାଣ୍ଡି ନେ ଛତର୍ ଯାତ୍ରା ହେସି ବୋଲି